ହଁ ମୁଁ ମୋ ସାଙ୍ଗ ସହିତ ମୁଁ ଯାଇଥିଲି ମୁଁ ଯାଇଥିଲି ବୃନ୍ଦାବନଙ୍କୁ ଶ୍ରୀକ୍ରିଷ୍ଣଙ୍କୁ ଦର୍ଶନ କରିବା ପାଇଁ ତ ମୁଁ ଆଉ ମୋ ସାଙ୍ଗ ଏ ସ୍ଥିର କରୁଥିଲେ ଯେ ଆମେ ଯିବୁ ବୃନ୍ଦାବନ ବାଇକ୍ ଡ୍ରାଇଭିଂ କରି ତ ଏଠାରୁ ପାଖାପାଖି ମିନିମମ୍ ସାତ ଆଠ ଦିନ ରାସ୍ତା ଆମେ କହୁଥିଲୁ ହଁ ଆମେ ଯିବୁ ବୃନ୍ଦାବନ ବାଇକ୍ ଚଳେଇକି ଯିବୁ ବାଇକ୍ ଚଳେଇକି ଯିବୁ ସେ ରାସ୍ତାରେ ଯୋଜନା କରିବା ଟାଇମ୍ରେ ଆମେ କିପରି ପ୍ରସ୍ତୁତ ନଥିଲୁ ମୁଁ ଆପଣ କହୁଛି ଆମେ ପ୍ରସ୍ତୁତ ନଥିଲୁ ଯେ ଆମେ ଆମ ସହିତ କିଛି ଖାଇବା ଶୁଖୁଣା ଖାବାର ଯେମିତିକି ଚୁଡ଼ା ବିସ୍କୁଟ୍ ସବୁଗୁଡ଼ାକ ଶୁଖିଲା ଖବାର ଆମେ କେତେଗୁଡ଼ାକୁ ଆମ ବ୍ୟାଗ୍ରେ ପୂରେଇଥିଲୁ ଆମେ କେତେ ସେଟ୍ ଡ୍ରେସ୍ ପ୍ୟାଣ୍ଟ ବ୍ୟାଗ୍ରେ ପୂରେଇଥିଲୁ ଆଉ ଗୋଟେ ଏକ୍ସଟ୍ରା ବ୍ୟାଗ୍ ନେଇଥିଲୁ ଆଉ ଆମେ ଆମେ ଯିବା ଆଗରୁ ବାଇକ୍ ଚେକ୍ କରୁଥିଲୁ ବାଇକ୍ର କିଛି ପ୍ରୋବ୍ଲେମ୍ ନାଇଁ ତ ବାଇକ୍ ପୁରା ସର୍ଭିସିଂ କରି ଆମେ ଘରରୁ ବାହାରୁଥିଲୁ ଆମେ ଘର ବାହାରିବା ଟାଇମ୍ରେ ହେଲମେଟ୍ ତାପରେ ଯାହାବି ପ ଜ୍ୟାକେଟ୍ ସୁଟ୍ ବର୍ଷା ଆଇଲେ ରେନ୍ କୋଟ୍ ଥଣ୍ଡା ଥଣ୍ଡା ପାଇଁ ଜ୍ୟାକେଟ୍ ସବୁ ରେଡ଼ି କରି ଘରରୁ ବାହାରିଥିଲୁ ଯାହାକି କୌଣସି ପ୍ରୋବ୍ଲେମ୍ ଆଇଲେ ଆମେ ତାହା ସମ୍ମୁଖୀନ କରିପାରିବା ପାଇଁ ରେଡ଼ି ଥାଉ ସେଇ ଅବସ୍ଥାରେ ଆମେ ବାହାରିଥିଲୁ ତ ଆମେ ସେ ଟାଇମ୍ରେ ସବୁ ପ୍ରୋବ୍ଲେମ୍ର ପ ଇ ପାଇଁ ଆମେ ଆଗରେ ରେଡ଼ିଥିଲୁ ସ ଆ ମୁଁ ଆଉ ମୋ ସାଙ୍ଗ କୌଣସି ପ୍ରୋବ୍ଲେମ୍ରେେ ଫେସ୍ କରୁନୁ ଆମେ ଠିକ୍ ସହିତ ଯାଇକି ଆସିଥିଲୁ